କୃଷି କ୍ଷେତ୍ରରେ ବ୍ୟବହୃତ ହଉଥିବା ଉପ ଉପକରଣ ମଧ୍ୟରୁ କହିବାକୁ ଗଲେ ଆମେ କୃଷି ପାଇଁ ଯେଉଁଟା କି ଧାନ ଚାଷ କରିବା ପାଇଁ ଆମେ ବ୍ୟବହୃତ କରୁଥିବା ଉପାଦାନଗୁଡ଼ିକ ମଧ୍ୟରୁ ପୁରାତନ ଯୁଗରେ ଆମ ପ୍ରଥମେ ପ୍ରଥମେ ବଳଦର ବ୍ୟବହାର ହଉଥିଲା ଯେଉଁଟା କି କ୍ଷେତର ଉର୍ବର କରିବା ପାଇଁ ସେ ବଳଦକୁ ବ୍ୟବହାର କରୁଥିଲେ କିନ୍ତୁ ତା ମଧ୍ୟ ଧୀରେ ଧୀରେ ଏବେ ଟ୍ରାକ୍ଟରର ବ୍ୟବହାର ହେଲାଣି ଏବଂ ଆଗ ସମୟରେ ସମସ୍ତେ ଯେତେବେଳେ ଧାନର ଉର୍ବର କରି କ୍ଷେତର ଉର୍ବର କଲା ପରେ ସେ ବ୍ୟବହାର କରୁଥିଲେ ସେ ନାରୀମାନଙ୍କୁ କିମ୍ବା ନାରୀମାନଙ୍କୁ ବ୍ୟବହାର କରି ସେଇ ଧାନଙ୍କୁ ସେଠାରେ ଗୋଡ଼ା ଯାଉଥିଲା କିନ୍ତୁ ଏବେ ଧୀରେ ଧୀରେ ହାର୍ଭବେଷ୍ଟର ନାମରେ ଏକ ଗାଡ଼ି ଆସିଲାଣି ତାହାକୁ ବ୍ୟବହାର କରି ସେ ଧାନର ପରିଚାଳନା କରୁଛନ୍ତି ତାପରେ ଧାନକୁ କିଭଳି ଭାବରେ ଫାଇନାଲ ହିସାବରେ କରିବା ପାଇଁ ସେ ଏବେ ଆଉ ଗୋଟିଏ ଯନ୍ତ୍ର ବ୍ୟବହାର କରୁଛନ୍ତି